ଆଜ୍ଞା ମିଟର ଦେଖନ୍ତୁ ମିଟରରେ କିଛି ପ୍ରୋବ୍ଲେମ୍ ଥିବେ ଆଜ୍ଞା ମିଟର ଦେଖନ୍ତୁ ନହେଲେ ଆପଣଙ୍କ ପାଖରେ କିଏ ଥିବେ ଲାଇନ୍ର ତାକୁ ଟିକେ ପଠାନ୍ତୁ ନହେଲେ ମୁଁ ଟିମ୍ ପଠାଉଛି ଆପଣଙ୍କର କ'ଣ କ'ଣ ହେଇଛି ଆପଣ କେଉଁ ଠାରୁ କହୁଛନ୍ତି ଆଜ୍ଞା ଆପଣ କେଉଁ ଠାରୁ କହୁଛନ୍ତି ଆପଣଙ୍କ ଜିଲ୍ଲା ନାମ ଜାଣିପାରେ କି ଆପଣଙ୍କ ଇଏକୁ ଖୁବ୍ ଶୀଘ୍ର ଯୋଗାଯୋଗ ହେଇଯିବ ମୁଁ ଆପଣଙ୍କୁ କିଛି ସମୟ ପରେ କହୁଛି ଆପଣଙ୍କର କ'ଣ କ'ଣ ହେଇଛି କେଉଁ ଇଏରୁ କହୁଛନ୍ତି ମାନେ ଇଏରୁ

ଆଜ୍ଞା ଆମେ ବହୁତ ଜଲଦି ଶୀଘ୍ର ଆମେ ଚେଷ୍ଟା କରିବୁ ଆମ ଟିମ୍ ଯେତେ ଜଲଦି ଆପଣଙ୍କ ପାଖକୁ ଯିବ ଆପଣଙ୍କର ଅସୁବିଧା ଦୂର କରିବେ

ତାର ସାର୍ ଏଥିପାଇଁ ଆମେ ବହୁତ ଆମେ ବହୁତ ଦୁଃଖିତ ଅଛୁ ଆପଣଙ୍କୁ କ୍ଷମା ବି ମାଗୁଛୁ ଆପଣ ରୁହନ୍ତୁ ଆପଣଙ୍କ ଜିଲ୍ଲାରେ କେଉଁଠି ଗୋଟେ ଲାଇନ୍ ତାର ଛିଣ୍ଡିଯାଇଛି କି ଆକ୍ସିଡେଣ୍ଟ କି ଆମେ ସେଠି ଲୋକ ଯାଉଛନ୍ତି ବି ସଜାଡ଼ିବାକୁ ଯେ ଆପଣଙ୍କ ଘରକୁ ଖୁବ୍ ଶୀଘ୍ର ଲାଇନ୍ ଦିଆହବ ନା ଆଜ୍ଞା ଆମ ଟିମ୍ ଯିବ ଆଉ ମୁଁ ଯିବି ନା ଆପଣ ଆମ ଟିମ୍ ଯିବ ଆପଣଙ୍କ ଘର ନମ୍ବରଟା କ'ଣ ଆଜ୍ଞା ଠିକ୍ ଅଛି ଆପଣଙ୍କ ନମ୍ବର ଆଜ୍ଞା ଆପଣଙ୍କର ଯେଉଁ ଜିଲ୍ଲା ନାଁ କ'ଣଟା କେଉଁ ଠାରୁ କହୁଛନ୍ତି ବ୍ଲକ ନିମାପଡ଼ା ବ୍ଲକ ଠିକ୍ ଅଛି ଆଉ ଆପଣଙ୍କ ଘରକୁ ଖୁବ୍ ଶୀଘ୍ର ଯୋଗାଯୋଗ ଆରମ୍ଭ କରାଯିବ ଆପଣଙ୍କ କିଏ ସାର୍ ଆମେ ଆଜ୍ଞା ସାର୍ ଆମେ ସେଥିପାଇଁ କ୍ଷମା ମାଗୁଛୁ ଆପଣ ଆମ ସହିତ ଏମିତି ବାଧାପ୍ରାପ୍ତ ହେବାକୁ ପଡ଼ିଲା ଆମେ ଖୁବ ଶୀଘ୍ର ପିଲାଙ୍କୁ ପଠାଇ ଦେଉଛି ଆପଣଙ୍କ ଅସୁବିଧା ହେଇଛି ଦେଖିକି କାମ କରି ଆସିବେ ଠିକ୍ ଅଛି ଆଜ୍ଞା ଆମ ଅଫିସ ପୁରୀ ଜିଲ୍ଲା ପୁରୀ ଠାରେ ପୁରୀ ଜିଲ୍ଲା ଆପଣ ଆସିବେ ମନ୍ଦିର ମନ୍ଦିରଠୁ ପାଞ୍ଚ କିଲୋମିଟର ଦୂରରେ ଆମ ଅଫିସଟା ପଡ଼ିବ ପୁରୀ ମନ୍ଦିର ଜଗନ୍ନାଥ ମନ୍ଦିର ଆପଣ ଯାଇଥିବେ ଯାଇଥିବେ ପୁରୀ ମନ୍ଦିର ଦେଖୁଥିବେ ସେଇଠି ପାଞ୍ଚ କିଲୋମିଟର ଆଗକୁ ଯାଇ ଯାହା ଯେକୌଣସି ପିଲାଙ୍କୁ ପଚାରିଲେ ସେ କହିବେ ଆଜ୍ଞା ହଁ ଇଲେକ୍ଟ୍ରିକ୍ ଅଫିସ ଏଇଠି ଅଛନ୍ତି କହିବେ ଆପଣ ପଳାଇ ଆସିବେ ଯେ ସେ ଯେତେବେଳେ ଚାହିଁବେ ସେତେବେଳେ ଆସିପାରିବେ ଆପଣ ଯଦି କିଛି ନହେଲା ଆପଣ ମୋତେ ଡାଇରେକ୍ଟଲି ଏମିତି କଲ୍ କରିପାରିବେ ଦେଖନ୍ତୁ ଆମ ଆମେ ଆପଣଙ୍କ ସେବାରେ ଅଛୁ ଆଜ୍ଞା ଆଜ୍ଞା ଆମ ଆମେ କ୍ଷମା ମାଗୁଛୁ ଏଇଥିପାଇଁ ଆପଣଙ୍କ ଅସୁବିଧା ଥିବାରୁ ଆମକୁ ନୂଆ ଟିମ୍କୁ ଜଲଦି ପଠାଉଛି ଟିକେ ରୁହନ୍ତୁ ଆମର ଟିକେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ନମସ୍କାର ରଖୁଛି ଆଜ୍ଞା